ମୁଁ କିଛି ଦିନ ତଳରୁ ଗୋଟେ ଟି ସାର୍ଟ୍ ପାଞ୍ଚ ଶହ ଟଙ୍କା ଦେଇକି କିଣିଥିଲି ଯେତେ ଧୋଇଲେ ବି କଲର ଯାଉନି ଆଉ ମୋତେ ସେ ଡ୍ରେସ୍ ଆରାମ ପିନ୍ଧିଲେ ଆରାମ ଲାଗୁଛେ